ମୁଁ ଆମ ଗ୍ରାମରେ କିମ୍ବା ଆମ ସାଙ୍ଗସାଥିରେ ଆମେ ଦୌଡ଼ିଥାଉ ଆମେ ଆମ ସ୍କୁଲ ତରଫରୁ ଦୌଡ଼ି କିଛି ପୁରସ୍କାର ପାଇ ଆମେ ଆମର ବ୍ଲକ ତରଫରୁ ଜିଲ୍ଲା ତରଫରୁ ଆମେ ଦୌଡ଼ିବାକୁ ଯାଉଛୁ କିମ୍ବା ଆମେ ଦୌଡ଼ି ଦୌଡ଼ିବାକୁ ଯାଉଛୁ ଆମେ ଆମ ଦୌଡ଼ିକି ଆମ ସବୁକିଛି ଖୁସି ଲାଗେ ଆମକୁ ଆମେ ସବୁଆଡ଼େ ଅନୁଭୂତି କରୁ ଯେ ଆମେ ଦୌଡ଼ିକି ଆମେ ସବୁଆଡ଼େ ଆମେ ପୁରସ୍କାର କିମ୍ବା ଆମେ ପୁରସ୍କାର ପାଉଛୁ ଦୌଡ଼ିବା ଦ୍ୱାରା ଆମର ନିଜ ଶରୀର ନିଜେ ଆମେ ସୁସ୍ଥ ଆମେ ରଖୁ ଦୌଡ଼ିକି ଆମେ ଯୁଆଡ଼େ ବାହାରକୁ ଯାଉ ଖେଳକୁଦ ଦୌଡ଼ା ଦୌଡ଼ି କରିବାକୁ ଆମେ ଯାଇ ଆମ ନିଜ ନିଜ ଶକ୍ତି ଆମେ ନିଜେ ପ୍ରକାଶିତ କରିଥାଉ ଆମେ ଆମେ ବ୍ଲକ ହେଉ ଜିଲ୍ଲା ହେଉ ରାଜ୍ୟସ୍ତରରେ ଆମେ ଦୌଡ଼ିବାକୁ ଯାଉଛୁ ଆମେ ଦୌଡ଼ିବା ଦ୍ୱାରା ଆମେ ଆମ କ୍ଲବ ଦ୍ୱାରା ଆମେ ଯେତେ ଆମେ ଦୌଡ଼ୁଛୁ ଆମ ସାଙ୍ଗସାଥି ହେଉ ଆମେ ଦୌଡ଼ିକି ଆମେ ନିଜେ ଅନୁଭୂତି ଖୁସି ଆମେ ଲାଭବାନ ଆମେ କରି ପାରୁଛୁ ଦୌଡ଼ିବା ଦ୍ୱାରା ଆମ ନିଜ ଶରୀର ନିଜେ ସୁସ୍ଥ ରହିଅଛି